ମୁଁ କିଛିି କପଡ଼ା ନେଇଥାନ୍ତି ଏଇ ପରିବାର୍ ବିଷୟ ପରିବାର ସମସ୍ତଙ୍କ ପାଇଁ ନେଇଥାନ୍ତି ମୋ ପୁଅ ଆଉ ଝିଅ ମୋ ସ୍ୱାମୀ ମୋ ବାପା ବୋଉ ସମସ୍ତଙ୍କ ପାଇଁ ନେବାର ଅଛି ଆଉ ମୋର ଦୁଇଟା ଶାଢ଼ୀ ବାହାର କରନ୍ତୁ ଆଉ ଦୁଇଟା ପ୍ୟାଣ୍ଟ ସାର୍ଟ ଆଉ ଝିଅର ଗୋଟେ ଡ୍ରେସ୍ ଆଉ ମୋ ମାନେ ମୋ ବୋଉପାଇଁ ମାନେ ମୋ ମମି ତାଙ୍କପାଇଁ ଗୋଟେ ଶାଢ଼ୀ ବାପାଙ୍କପାଇଁ ପ୍ୟାଣ୍ଟ ସାର୍ଟ ଏଗୁଡ଼ା କାଢ଼ନ୍ତୁ ଟିକିଏ ତ ଏହାର ରେଟ୍ କେତେ ତ ଏତେ ରେଟ୍ କରିଦେଉଛନ୍ତି ଯେ ତ ଏତେ ରେଟ୍ କରିଦେଉଛନ୍ତି ଯେ ଟିକିଏ କମେଇବେ ନା ଯାହାହେଲେ ବି ଟିକେ ତ ରେଟ୍ କମେଇବେନା ତ ଏଥିରୁ କୋଉ ଠିକ୍ ଦାମ୍ କେତେ ପଡ଼ିବ ତ ଦେଲେ ନେବା ତ ସବୁ କେତେ କରିକି କୁହନ୍ତୁ ଟିକିଏ ଆଉ ଏମିତି କହିଲେ କେମିତି ହେବ ପୁଣି ତ କିଛି ଆଉ କା କେଏଟା କେତେ ରେଟ୍ ଅଛି ନା ଏଇ ଡ୍ରେସ୍ଟା ତ ମୋ ପସନ୍ଦ ହେଇଛି ତ ଏଇଟା ନେଇଥାନ୍ତି ମୁଁ କିନ୍ତୁ ଡ୍ରେସ୍ ଏଇ ଝିଅଙ୍କର ବି ସ୍ୱାମୀଙ୍କର ବି ତ ରେଟ୍ ଟିକିଏ କମେଇବା କଥାନା ଝିଅର ସାର୍ଟଟା ସେତିକି ସାଢ଼େ ପାଞ୍ଚଶହ କହୁଛନ୍ତି ତ ସେଇଟା ଟିକିଏ ଚାରିଶହ ନବେ ଆଡ଼େ କହନ୍ତୁ ମୁଁ କହିଲି ଚାରିଶହ ନବେ କି ଅଧିକ ହେଲେ ହୁଅନ୍ତା ଆଉ ମୋର ସ୍ୱାମୀଙ୍କର ବାର ଶହରେ କହିଲନି ସେଟାତ ହେଇପାରିବ ନା ଯଦି ଏଇ ଦୁଇଟା ସାର୍ଟ ର ତାନେ ମୋ ଶାଢ଼ୀ ଆଠଶହ ଦୁଇଟାକୁ ଆଉ ତ ଦୁଇଟାକୁ ଚାରିଶହ ଚାରିଶହ କହିଥିଲେ ସିନା ତ ଦୁଇଟା ଶାଢ଼ୀ ନଉଚିମାନେ ତାମାନେ ବି ତ କମିବ ନା ତ ତା ରେଟ୍ ହେଲା ଛଅଶହ ଛଅଶହ ସାତଶହ ଏଟା ହେଉଛି ଝିଅର ହେଉଛି ଚାରିଶହ ଚାରିଶହ ନା ପାଞ୍ଚଶହ ଟଙ୍କା ତାପରେ ଏଟା ହେଉଛି ହଜାରେ ବାପ୍ରେ ଏତେଗୁଡ଼ା ପଇସା ଏତେଗୁଡ଼ା ହୋଉ ହୋଉ ହଉ ଏତିକି ବାକି ରଖିବେନିକି ବାକି ରଖିବେନି ଏତେଟଙ୍କା ମୁଁ ଆଣିଥିଲିନି ଯେ ହଁ ହଁ ରହିଛି ସେଠାରେ ମୁଁ ବାକି ରଖିଦେବି ପରେ ଦେବା ମୋ ପାଖରେ ଏବେ ଅଛି ଉଁ ପନ୍ଦରଶହ ଟଙ୍କା ଅଛି ତ ଏତିକି ନିଅନ୍ତୁ ତାପରେ ପରେ ଦବ ନେବେ ହଉ ନେଇଯାଉଛି ହେଲା